କିଛି ସାଧାରଣ ପ୍ରକାର କୁକୁଡ଼ା ଆଖପାଖ ଅଞ୍ଚଳରେ ଅନେକ ଲୋକ ପାଳନ କରିଛନ୍ତି ଯେପରିକି ବ୍ରଏଲେର ଲେଅର କଡ଼କନାଥ ଏବଂ ବନରାଜ କୁକୁଡ଼ା ସେହିପରି ଭାବରେ ମୋ ପାଖରେ ମଧ୍ୟ କିଛି କୁକୁଡ଼ା ଅଛନ୍ତି ଯେପରି ଲେଅର ବନରାଜ ଏବଂ କଡ଼କନାଥ ଅଛନ୍ତି ଲେଅରକୁ ମୁଁ ବାହାରେ ଚାରିପାଖରେ ଛାଡ଼ି ଦେଇଥାଏ ଏବଂ ସେ ମୋତେ ଅଣ୍ଡା ଦେଇଥାଏ କଡ଼କନାଥ କୁକୁଡ଼ା ପଛରେ ଅଧିକ ଖର୍ଚ୍ଚ କରିବାକୁ ପଡ଼େ ନାଇଁ କାରଣ ସେମାନେ ସବୁ କୁକୁଡ଼ାଙ୍କ ଠାରୁ ଅଧିକ ଖାଦ୍ୟ ବାହାରେ ସଂଗ୍ରହ କରିପାରନ୍ତି ଏହା ପକ୍ଷୀ ଗଲା ପରେ ମୋ ପାଖରେ ପଶୁ ଯେପରି ଛେଳି ଏବଂ ମେଣ୍ଢା ଅଛନ୍ତି ଛେଳି ମୋତେ ଦୁଇ ତରଫରୁ ସାହାଯ୍ୟ କରୁଛି ଯେଉଁପରି କ୍ଷୀରରେ ସାହାଯ୍ୟ କରୁଛି ଏବଂ ମାଂସରେ ମଧ୍ୟ ସାହାଯ୍ୟ କରୁଛି ସେହିପରି ଭାବରେ ମେଣ୍ଢା ମେଣ୍ଢା ଲୋମକୁ ମଧ୍ୟ ମୁଁ ବାହାରକୁ ବେପାରୀମାନଙ୍କୁ ଦେଉଛି ଏବଂ ମେଣ୍ଢାର ମାଂସ ମଧ୍ୟ ଖୁବ ଆଦରଣୀୟ ହୋଇ ରହିଛି ବାହାର ଦେଶମାନଙ୍କରେ ତେଣୁ ଏହା ଏହି ଭାବରେ ମୁଁ ଅନେକ ଜିନିଷ ପାଳନ କରି ବହୁତ ଲାଭରେ ରହିଛି